ପିଆଜ୍ ପିଆଜ୍ ମୋତେ ଆଲର୍ଜି ହେଇଯାଏସି ଖାଇଦେଲେ ଥଣ୍ଡା ହେଇଯାଏସି ଆଉ ସେଥି ବିଲେ ସେଥିଲାଗି ରାନ୍ଧ୍ଲାବେଲେ ଗଲେ ଟିକେ ଧ୍ୟାନ୍ ଦେଇକିରି ରନ୍ଧା ଯାଏସି ଯେ ପିଆଜ୍ ଏନ୍ତା ଜହର୍ ନାଇଁ ମିଶା ଯିବା ପିଆଜ୍ ଖାଇଦେଲେ ମତେ ଟିକେ ଥଣ୍ଡା ହେଇଯାଏସି ଇଓସିନୋଫିଲିଆ ବି ମୋ' ବଢ଼ି ଯାଏସି ଆଉ ପିଆଜ୍ରେ ଯେ ଥଣ୍ଡା ଜିନିଷ୍ମାନେ ଅଛେ ସେଥିର୍ଲାଗି ପିଆଜ୍ରେ ମୋତେ ଆଲର୍ଜି ବି ହେସି ଆଉ ପିଆଜ୍ ଘରେ ରୁଷେଇ କଲା ବେଲେ ବି ପିଆଜ୍କେ ଟିକେ ଘରେ ଧ୍ୟାନ୍ ଦେଇକିରି ଯେତିକି ପରିମାଣ୍ରେ ମିଶାବାର୍ କଥା ଗୁଟେ ମାନେ ପରିବାର୍ରେ ଗୁଟେ ତୁନ୍ ସାଙ୍ଗ୍ରେ ସେଟାରେ ଟିକେ କମ୍ ମିଶାବାର୍ ଲାଗି ମୁଁଇ ଘରେ କହେସିଁ ଆଉ ଘରେ ବୋଲି ସେନ୍ତା କର୍ସନ୍ ଆଉ ସେଟାକେ ଧ୍ୟାନ୍ ଦେସନ୍ ଯେ ପିଆଜ ଯେନ୍ତା ମୁଇଁ ଜହର୍ ନାଇଁ ଖାଏ ମୁଇଁ ତା' ପରେ ପିଆଜ୍ରେ ହେଇ ଥଣ୍ଡା ହେସି ଆରୁ ପିଆଜ୍ରେ ମୋତେ ଆଲର୍ଜି ବି ହଉଛେ ସେଥିର୍ଲାଗି ଘରେ ବି ମନେ ରଖିଛନ୍ ଯେ ରୁଷେଇ କଲା ବେଲ୍କେ ପିଆଜ କମ୍ ପରିମାଣରେ ମିଶାସନ୍